ଆମ ବାପା ମା ଏବଂ ଜେଜେ ବାପା ଜେଜେ ମାଆଙ୍କ ଶିକ୍ଷା ପ୍ରାଥମିକ ଶିକ୍ଷା ଥିଲା ସେମାନେ ଛୋଟ ଥିବାବେଳେ ଏହି ଶିକ୍ଷା ବ୍ୟବସ୍ଥା ଏତେ ଉନ୍ନତ ହୋଇନଥିଲା ଯାହା ବର୍ତ୍ତମାନ ଶିକ୍ଷା ଉନ୍ନତି ହୋଇଛି ବର୍ତ୍ତମାନ ବିଜ୍ଞାନ ଭିତ୍ତିକ ଶିକ୍ଷା ଏବଂ ବର୍ତ୍ତମାନ ଶିକ୍ଷା ଅତୀତ ଶିକ୍ଷା ଭିତରେ ବହୁତ ଆକାଶ ପାତ୍ତାଳ ତଫାତ ବର୍ତ୍ତମାନ ଶିକ୍ଷାରେ ପିଲାମାନେ ଜାଣିପାରୁଛନ୍ତି କଣ ଭୁଲ କ'ଣ ଠିକ୍ ଏବଂ ବିଜ୍ଞାନ ଭିତ୍ତିକ ଶିକ୍ଷାରେ ପିଲାମାନେ ଦେଶକୁ ଆଗେଇବା ରାଜ୍ୟକୁ ଆଗେଇବା ନିଜକୁ ଆଗେଇନେବା ଏବଂ ସଠିକ କାର୍ଯ୍ୟ କରିପାରୁଛନ୍ତି କମ୍ପୁଟର ଯୁଗ ଫୋନର ଯୁଗ ଆମେ ବିଜ୍ଞାନ ଶିକ୍ଷା କମ୍ପୁଟର ଶିକ୍ଷା ଏସବୁ ବର୍ତ୍ତମାନ ଶିକ୍ଷା ଅତି ଉଚ୍ଚ କୋଟିର ଯାହା ଆମ ବାପା ମା' ଜେଜେ ବାପା ଜେଜେ ମାଙ୍କ ସମୟରେ ନଥିଲା ଏଇ ଆମ ରାଜ୍ୟରେ ସବୁ ଶିକ୍ଷା ମନ୍ଦିର ଗୁଡ଼ିକ ବହୁତ ଉନ୍ନତି ହୋଇଛି ବର୍ତ୍ତମାନ ଓଡ଼ିଶାରେ ଫାଇବ ଟି ସରକାରଙ୍କ ଅମଳରେ ବର୍ତ୍ତମାନ ସ୍କୁଲକୁ ଅର୍ଦ୍ଧ କୋଟିରୁ ଉର୍ଦ୍ଧ ଟଙ୍କା ଦିଆଯାଉଛି ଏବଂ ବର୍ତୁରା ବେଲପଡ଼ା ହାଇସ୍କୁଲ ଫାଇବ ଟି ସ୍କୁଲରେ ଭର୍ତ୍ତି ହୋଇଛି ଏବଂ ସ୍କୁଲର ଉନ୍ନତି ଚାଲିଛି ଶିକ୍ଷକ ମାନେ କିଭଳି ଶିକ୍ଷା ନିଯୁକ୍ତି ପାଇବା ପରଠାରୁ ତାଙ୍କର ଯୋଗ୍ୟତା ଅଧିକ ରହିଛି ଏବଂ ଭଲ ଶିକ୍ଷକ କେମିତି ହେବେ ପିଲାମାନଙ୍କୁ ଭଲ ଶିକ୍ଷା ଦେବେ ସୁଶିକ୍ଷା ଦେବେ ଏହା ହେଉଛି ବର୍ତ୍ତମାନ ସମୟର ତଫାତ ଅତୀତ ଅପେକ୍ଷା ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଅତି ଉନ୍ନତ